କିଛି ବର୍ଷ ପୂର୍ବେ ଯେଉଁ ପୁରୁଣା ମୋବାଇଲ୍ ଥିଲା ଆଉ ବର୍ତ୍ତମାନ ତ ସବୁ ଆସିଲାଣି ସ୍ମାର୍ଟ ଫୋନ୍ ଯେଉଁଟାକୁ କୁହାଯାଉଛି ଆଗ ଅପେକ୍ଷା ଏବେ ବର୍ତ୍ତମାନ ନୂଆ ଟାୱାର୍ ସବୁ ଅଧିକା ବସିଛି ସବୁ ଜାଗାକୁ ନେଟୱାର୍କ ହେଉଛି ଏବଂ ମୁଖ୍ୟ କଥାହେଲା ପୁରୁଣା ଫୋନ୍ରେ ଏତେ ସୁବିଧା ସୁଯୋଗ ନଥିଲା ୟୁ ଟ୍ୟୁବ୍ର ସୁବିଧା ନଥିଲା ଗୁଗୁଲ୍ର ସୁବିଧା ନଥିଲା କୌଣସି ଗୋଟେ ଜାଗାକୁ ନିଜେ ଯିବା ପାଇଁ କିଛି ଲୋକଙ୍କୁ ପଚାରିକି ଯିବାକୁ ପଡ଼ୁଥିଲା କିନ୍ତୁ ଆଜିର ସମୟରେ ସ୍ମାର୍ଟ ଫୋନ୍ ଆସିବା ଠାରୁ ସେଥିରେ ନିଜେ ନିଜେ ଗୁଗୁଲ୍ରେ ଖୋଜିକି ଜାଗାର ନାମ ଲେଖି ଖୋଜିଲେ ଅନୁସନ୍ଧାନ କଲେ ସେଟା ଆପେ ଆପେ ଆମକୁ ରାସ୍ତା ଦେଖେଇ ଦେଉଛି ଏବଂ ସେତେବେଳେ ମୋବାଇଲ୍ରେ କୌଣସି ପ୍ରକାର ଗୋଟେ ଫଟୋ ଉଠେଇବାର ସୁବିଧା ନଥିଲା ଆଜିର ଯେକୌଣସି ଜାଗାରେ ଯଦି କିଛି ଆତଙ୍କି ମୂଳକ କାମ କରାଯାଉଛି ସେ ଜାଗାରେ ଫଟୋ ଉଠେଇ ପୋଲିସ୍କୁ ମଧ୍ୟ ପଠେଇ ଦିଆପାରୁଛି ଏବଂ ବିଭିନ୍ନ ଲୋକମାନଙ୍କୁ ସନ୍ଧାନ ଦିଆଯାଇ ପାରୁଛି ଏବଂ ଏଠି ଆଗ ଅପେକ୍ଷା ନେଟୱାର୍କ ଲାଗୁନଥିଲା କ'ଣ ନା ସିମ୍ ବ୍ୟବହାର ହେଉଥିଲା କିନ୍ତୁ ଥିଲା ଏୟାରଟେଲ୍ ଜିଓ ନଥିଲା ଏବେ ଜିଓ ଆସିଲା ସେତେବେଳେ ଭୋଡ଼ା ଫୋନ୍ ଥିଲା ଆଇଡ଼ିଆ ଥିଲା କିନ୍ତୁ ଏବେ ମୁଁ ଏବେ ନିଜେ ୟୁଜ୍ କରୁଛି ଜିଓ ଫୋନ୍ ୟୁଜ୍ କରୁଛି ଯେଉଁଟାକି ମାନେ ଦିନ ରାତି ଯେତେ ୟୁଜ୍ କଲେ ମଧ୍ୟ ଡାଟା ସରିଲାନି ଏବେ ସେଟାକୁ ନୂଆ ପ୍ୟାକ୍ କରିଦେଇଛନ୍ତି କି ମାସକୁ ତୁମେ ଦୁଇ ଶହ ଅନେଶତ ଟଙ୍କା ରଚାର୍ଜ କଲେ ଆପଣଙ୍କୁ ସେଟା ଆସିଯାଉଛି ଯାହାଫଳରେ ଦେଢ଼ ଜିବିର ଡ଼ାଟା ଆମକୁ ମିଳୁଛି ଏବଂ ଆମେ ନେଟ୍କୁ ଫୋର୍ ଜିବିରେ ଚଲେଇ ପାରୁଛେ ସ୍ପୀଡ଼୍ରେ ଆଜିର ଡ଼େଟ୍ରେ ଫୋର୍ ଜି ସେଟ୍ ଚାଲିଲାଣି କିନ୍ତୁ ଆଗ ଅପେକ୍ଷା ବହୁତ ସହଜ ଏବଂ ସୁବିଧା ମଧ୍ୟ ହୋଇଗଲାଣି ମୋବାଇଲ୍କୁ ଚଲେଇବା ଏବଂ ରିଚାର୍ଜ କରିବା ପାଇଁ ମଧ୍ୟ ଆଗରେ ପ୍ରତି କଥା କହିବାକୁ ହେଲେ ଆମକୁ ଗୋଟେ ମିନିଟ୍କୁ ଏକ ଟଙ୍କା ଦେବାକୁ ପଡ଼ୁଥିଲା କିନ୍ତୁ ଆଜି ବର୍ତ୍ତମାନ କ'ଣ କରାଯାଉଛି ନା ଦୁଇଶହ ଅନେଶତ ଟଙ୍କା ପକେଇଲେ ଆମେ ମାସ ସାରା ଯେକୌଣସି ନମ୍ବର୍କୁ କଲ୍ କଲେ ଆମର କୌଣସି ନିଶୁଳ୍କ ସେବା ଫୋନ୍ ଲାଗିପାରୁଛି